ହଁ ହେଲେ ଆମ ହଁ କ'ଣ କୁହ ହଁ ମୁଁ ମୁଁ ତ ଯାଇନି ଆଜି ସନ୍ଧ୍ୟାକୁ ମୁଁ ଆଜି ଯିବି ମୁଁ ଆଜି କାମ ସାରି ଫେରିଲାବେଳକୁ ମୁଁ ସିଆଡ଼େ ଯିବି ତୁମ ଦୋକାନକୁ ସିଆଡ଼େ ଯିବା କ'ଣ ଲୁଗାପତ୍ରର କ'ଣ ଟିକେ ନେବି ଆଉ ନେଇକିରି ଯିବି ଆଉ ଆଉ ସନ୍ଧ୍ୟାକୁ ଯିବି ଆଉ ଆଉ ହଁ ହଁ ଆଉ ଲୁଗାପଟା କେମିତି କ'ଣ ସବୁ ଇଏ ଆଉ ଆଉ ଗୋଟେ କାମ କରୁନାହାଁନ୍ତି ଆପଣ ଗାଁରେ କାଇଁ ରହୁଛନ୍ତି ବଜାରକୁ ଆସୁନାହାଁନ୍ତି ନାଇଁ ବଢ଼େଇବା ଠେଇଁ କିଛି ନାହିଁ ଆଉ ଯଦି ଚାହିଁବେ ଯଦି ବଜାର ଉପରକୁ ଯଦି ଆସିଲେ ଆପଣଙ୍କର ନିଶ୍ଚିନ୍ତ ଭଲ ବେପାର ଟିକେ ଅଧିକା ବଢ଼ିବ ଲାଭ ଦୁଇ ପଇସା ପାଇବେ ଆଉ ଯଦି ହେବ ତା'ହେଲେ ଆପଣ ଚିନ୍ତା କରନ୍ତୁ ଆଗ ଆସିବା କଥା ଚିନ୍ତା କରନ୍ତୁ ତା'ପରେ କ'ଣ କରାଯିବ ଦେଖିବା ହଁ ଯଦି ଆସିବାକୁ ଯଦି ରାଜି ହଅ ହଁ ସାହାଯ୍ୟ କରିବା ଆପଣଙ୍କର ସବୁ କେଉଁଠି କରିବେ ତିର୍ତ୍ତୋଲ ବଜାରରେ କରିବାକୁ ପଡ଼ିବ ତିର୍ତ୍ତୋଲ ବଜାରରେ କେଉଁଠି କରିବେ କରିବେ ସେ ଲୋକେସନ୍ଟାକୁ ଆଗ ଇଏ କଲା ପରେ ଆମେ ଦେଖିଲା ପରେ ଗୋଟେ ଘରଟାଏ ଆଗ ନିଅନ୍ତୁ ଘରଟା ନେଲା ପରେ ତା'ପରେ ଆପଣଙ୍କୁ କ'ଣ ସାହାଯ୍ୟ କରି ହେବ ତା'ପରେ ଦେଖିବା ଆଉ କ'ଣ ଆପଣଙ୍କ ହଁ କରିବା ସାହାଯ୍ୟ କରିବା ନା ଆଉ ନକଲେ ହେବ କେମିତି ଆଉ ସାହାଯ୍ୟ କରାଯିବ ଆଉ ଟିକେ ଦୋକାନ ଟିକେ ବଢାଇବେ ସେଥିରେ କିଛି ନାହିଁ ଆଗ ଦେଖିକିରି ଆଗ କେଉଁଠି କରିବେ ଏହି ତିର୍ତ୍ତୋଲ ଭିତରେ କରିବାକୁ ପଡ଼ିବବା ଆଉ ସେଇଟାକୁ ଆଗ ତିର୍ତ୍ତୋଲ ହଁ ଏହି ତିର୍ତ୍ତୋଲ ବଜାରରେ କେଉଁଠି ଗୋଟିଏ ଘର ଭଲ ଘର ଇଏ କଲେ ଆଉ ସେଇଟାକୁ ଇଏ କରିବେ ଆଉ ସେହି ହିସାବରେ ତିର୍ତ୍ତୋଲ ଆସିକିରି କୁହନ୍ତୁ ହଁ ଆପଣଙ୍କୁ ସାହାଯ୍ୟ କରାଯିବ କିନ୍ତୁ ଆପଣଙ୍କର ଯେଉଁ ହିସାବରେ କରିବେ କୋଟେସନ୍ଟା ସେହି ହିସାବରେ ଇଏ ହେବ ଆପଣ ଯେଉଁ ହିସାବରେ ଦୋକନଟାକୁ ଆପଣଙ୍କର କେତେ ଘର ନେବେ କ'ଣ କରିବେ ସେହି ହିସାବରେ ଯେଉଁ ହିସାବରେ କରିବେ ଆପଣଙ୍କୁ ସେହି ହିସାବରେ ଫାଇନାନ୍ସ୍ କରାଯିବ ଆଉ ଆପଣ ସିନା ଆଗ ସ୍ଥିର କଲା ପରେ ସିନା କେତେ କ'ଣ ଆପଣଙ୍କୁ ଦେଇ ହେବ ଦେଖିବା ବୁଝିଲେ କି ଆଗ ତା'ର ସବୁ କାଗଜ ଆପଣଙ୍କର